ପରଫ୍ୟୁମ୍ ଗୋଟିଏ ଭଲ ଜିନିଷ ଭଲ ଜିନିଷ ତ ନୁହେଁ ଉପରେ ଖରାପ ଜିନିଷ କିନ୍ତୁ ଲୋକ ଏହାକୁ ସୁଗନ୍ଧ ଯୋଗୁଁ ପସନ୍ଦ କରନ୍ତି ଆଉ ଏଥିଦ୍ୱାରା ଆମର ଶରୀରର ବହୁତ ହାନିକାରକ ମଧ୍ୟ ହୋଇଥାଏ କିନ୍ତୁ ତଥାପି ଏହାକୁ ଲୋକ ପସନ୍ଦ କରନ୍ତି ପସନ୍ଦ କରିବାର କାରଣ ମଧ୍ୟ ରହିଛି ଏଥିରୁ ବିଭିନ୍ନ ପ୍ରକାର ସୁଗନ୍ଧ ଥାଏ ତେଣୁକରି ଏହାକୁ ଲୋକ ପସନ୍ଦ କରନ୍ତି କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ ଯେ ଯେଉଁ ଜିନିଷର ସୁଗନ୍ଧ ରହିଥାଏ ତା'ର କିଛି ହାନିକାରିକ ମଧ୍ୟ ରହିଥାଏ ଆମର ବିଭିନ୍ନ ପ୍ରକାର ପ୍ରାକୃତିକ ସୁଗନ୍ଧକାରୀ ଜିନିଷ ମଧ୍ୟ ଅଛି ଯେଉଁଥିରେ ଆମର ଚନ୍ଦନ ବିଭିନ୍ନ ପ୍ରକାର ଫୁଲ ଗୋଲାପ ଏମିତି ସବୁ ଅଛି କିନ୍ତୁ ତଥାପି ଆମର ସୁଗନ୍ଧକାରୀ ଜିନିଷ ଯାହା ବି ଥାଏ ତାହା ଆମ ଶରୀର ପ୍ରତି ହାନିକାରକ ହୋଇଥାଏ